ବାସନ ଧୋଇଲେ ବେଳକୁ ଆମେ ପାଉଁଶ ସର୍ଫ ଟିକେ ପକାଇ ଦେଇ ତାକୁ ମାଜି ଦେଉଥିଲୁ ତେଲ ବାସନ ଏବେ ତ ଅତ୍ୟାଧୁନିକ ଯୁଗ ହେଲାଣି ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଛି ବଜାରରେ ଗଲେ ଯେଉଁ ଲିକ୍ୟୁଇଡ଼୍ ଆଣିକି ମାଜିଲା ବେଳକୁ ତେଲ ବି ଛାଡ଼ି ଯାଉଛି ବାସନ ବି ସଫା ହେଇଯାଉଛି ଆଇଁଷ ଫାଇଁଷ ବାସନ ବି ସବୁ ସଫା ହେଇଯାଉଛି ଭଲ ଲାଗୁଛି ସଫା କରି ଦେଲା ବେଳକୁ ବାସନ ବି ଚିକ୍ ଚିକ୍ ଆସୁଛି ଭଲ ହେଇଯାଉଛି ଆଉ

ନାଇଁ ନାଇଁ ଆମେ ଏବେ ବାସନ ସଫା କରିବା ବହୁ ସହଜରେ ତେଲ ବାସନଗୁଡ଼ା ଛାଡ଼ି ଯାଉଛି କିଛି ଅସୁବିଧା ହଉନି ସବୁ ପରିଷ୍କାର ହେଇଯାଉଛି